ଆମ ଗାଁ ଗାଧୁବାକତ୍ରା ଆମର ଷ୍ଟାଡିୟମ୍ ହେଉଛି ଗାଧୁବାକତ୍ରାରେ ଷ୍ଟାଡ଼ିୟମ୍ ରହୁଛି ଦୌଡ଼ିବା ଦୌଡ଼ିବାରେ ମୋ ଦେହ ସୁସ୍ଥ ରହୁଛି ଓ ବହୁ ମାତ୍ରାରେ ମୋ ଦେହ ମଧ୍ୟ ଫିଟ୍ ରହିବା ସହିତ ଦୌଡ଼ିବାରେ ମଧ୍ୟ ସାହାଯ୍ୟ କରୁଛି ଏବଂ ସେଥିମଧ୍ୟରୁ ମିମ୍ କିମ୍ବା ଜୋକ୍ ମଧ୍ୟ ସମ୍ବନ୍ଧୀୟ ବିଷୟରେ ମଜାଦାର୍ ମେମୋରି ମଧ୍ୟ ବାହାରି ପଡ଼ୁଛି ଆଉ ଅନେକ ମିଟର୍ ଦୌଡ଼ିବା ପରେ ମୋର ମଧ୍ୟ ହୋଇଯାଉଛି କାରଣ ସେଥିମଧ୍ୟରୁ ମୋର ଦୌଡ଼ିବା ମଧ୍ୟ ସାହାଯ୍ୟ ହେଉଛି ଓ କୌଣସି ପୋଲିସ୍ ଚାକିରି ଏବଂ କୌଣସି ଦୌଡ଼ିବା ସମୟରେ ମୁଁ ଦଶ ମିନିଟ୍ରେ ଚାରି ପାଞ୍ଚ କିଲୋମିଟର୍ ଦୌଡ଼ିବା ମଧ୍ୟ ହୋଇପାରୁଛି ଓ ସବୁଦିନ ଦୌଡ଼ିବା ପାଇଁ ଆମ ଗାଁ ପଡ଼ିଆରେ ଗଲେ ମୋତେ ଶିଖିବା ପାଇଁ ମଧ୍ୟ ହୋଇଯାଉଛି ଓ ଅନେକ କିଲୋମିଟର୍ ମଧ୍ୟ କୌଣସି କାମରେ ଚାକିରି କାମରେ ଦୌଡ଼ିବା ପାଇଁ ମଧ୍ୟ ମୋର ହୋଇଯାଉଛି ଓ ଶରୀର ମଧ୍ୟ ସୁସ୍ଥ ରହୁଛି ଓ ସକାଳୁ ସକାଳୁ ଉଠିକିନା ଆମ ପଡ଼ିଆରେ ମଧ୍ୟ ଯାଇକି ଦୌଡ଼ି ପାରୁଛି ଓ ଆମ ଗାଁରେ ବଡ଼ ପଡ଼ିଆ ମଧ୍ୟ ରହିଛି ଏବଂ ଆମ ଗାଁ ଅଞ୍ଚଳ ଲୋକମାନେ ବି ଦୌଡ଼ିବା ମଧ୍ୟ ସାହାଯ୍ୟ କରୁଛନ୍ତି ଓ ସେଥି ମଧ୍ୟରୁ ଅନେକ ଅନେକ